ହଁ ହ୍ୟାଲୋ ମୁଁ ଜଣେ ସାମ୍ବାଦିକ ଆଉ ତୁମର କ'ଣ କହିବାର ଅଛି କୁହ

ଆଉ ଜାଗା ତ କରିବା ଆଉ ହଁ ତାକୁ ତ ଏ କର ମୁଁ ଜାଗା ଠିକ୍ କରିଦେବି ତୁମପାଇଁ ତୁମେ ମେଳାରେ ଆସ ହଁ ଯା ମେଳାରେ ଆସିବ ଯାହା କରିବାକୁ ଅଛି କରିବ ଆଉ ସମ୍ବାଦ ଛପା ଛପେଇକିରି ମଧ୍ୟ ଚାରିଆଡ଼େ ପ୍ରଚାର କରିବା ହଁ ହଁ ଗଜପତି ଜିଲ୍ଲାରେ କରିବା ହଁ ସେ ସାମ୍ବାଦିକ ଦ୍ୱାରା ପେପର୍ରେ ଛପେଇକି ଚାରିଆଡ଼େ ଅନାଉନ୍ସ କରିବା ଆଉ ହଁ ହଁ ଯାହା କରିବାରେ ଅଛି କରିକିରି ଦେଖେଇଲେ ତାଙ୍କେ ସେ ପେପର୍ ଛପେଇକି ଛାଡ଼ିବେ ଆଉ ହଁ ଆସନ୍ତା କାଲିିକି ମୁଁ ଏନଗେଜ୍ କରୁଛି ସବୁ ବୁଝାବୁଝି କରିକିରି ହଁ ହଁ ହଁ ରହିଲି ହଁ